ମୁଁ ସାଇ ସଂଗଠନରେ ଏକ ପତ୍ରିକା ପଢ଼ିଥିଲି ବହୁତ ସମୟ ପଢ଼ିଲା ପରେ ମଝିରେ ହିଣ୍ଟସ୍ରେ ଦେଖିଲି ଯେ ହେଉଛି ଜଣେ ବୃଦ୍ଧ ବସି ମଝିରେ ବିଲ ମଝିରେ ଗୋଟେ ବୃକ୍ଷ ମୂଳେ ଶୋଇଥାନ୍ତି ସେ ସେ କିନ୍ତୁ ପ୍ରକୃତରେ ଥକା ହେଇକି ଶୋଇନଥାନ୍ତି ସେ କିନ୍ତୁ ପ୍ରକୃତରେ ଠାକୁର କିନ୍ତୁ ତିନିଜଣ ପ୍ରଥମେ ଜଣେ ଲୋକ ଆସିଲା ହେଉଛି ଦୁଇଜଣ ସାଙ୍ଗ ହେଇକି ଆସୁଥାନ୍ତି ସେ କହିଲେ ସେଇଠି ଗୋଟେ ବୁଢ଼ା କ'ଣ ଏମିତି ଶୋଇଛି ବେ ତା' ଅନ୍ୟଜଣକ ସାଥୀ କହିଲେ ଯେ ହେଉଛି ଚାଲ୍ ବେ ଚାଲ୍ ସିଏ ତା'ର ଶୋଇଛି ସିଏ ତା' ନିଦ ଭାଙ୍ଗିଲେ ସେ ତା' ଘରକୁ ଯିବନି ନା ତୋତେ କାହିଁ ଏତେ ଚିନ୍ତା ଲାଗୁଛି କହିକି ସେମାନେ ପଳାଇଲେ ପୁଣି କିଛି ସମୟ ଗଲା ପରେ ଆଉ ଦୁଇଜଣ ଆସିଲେ ଆଉ ଦୁଇଜଣ ଆସିଲା ପରେ କହିଲେ ଏବେ ଏଇଠି ଗୋଟେ ବୃଦ୍ଧ ବସି ବୃଦ୍ଧ କାହିଁ ଏମିତି ଶୋଇଛି କି ଆଉ ଆଜି ସେ କହିଲା ସେ ଭିକ ମାଗିବାକୁ ଯାଇଥିବ ତାକୁ ଥକା ଲାଗିଛି ସିଏ ଆସିକି ଏଠି ଶୋଇଛି ହେଉଛି ତା' ନିଦ ଭାଙ୍ଗିଲେ ସିଏ ଆପଣା ଛାଏଁ ତା' ଘରକୁ ସେ ପଳାଇବ ନାହିଁ ପୁଣି କିଛି ସମୟ ଗଲା ପରେ ଆଉ ଦୁଇଜଣ ଆସିଲେ କହିଲେ ଏଠି କ'ଣ ମୁଁ କେତେବେଳୁ ଅପେକ୍ଷା କରିଛି ଆଉ ଏଠି ଜଣେ ବୃଦ୍ଧ ଏମିତି ଡାଙ୍ଗ ହେଇକି କାହିଁକି ଶୋଇଛନ୍ତି କହିକି ତାଙ୍କ ପାଖକୁ ଗଲେ ଯାଇକି ତାଙ୍କର ପାଦରୁ ମୁଣ୍ଡ ପଛାଏ ମୁଣ୍ଡକୁ ଯାଇ ଅଣ୍ଡାଳି ପକାଇଲେ ଅଣ୍ଡାଳି ପକାଇଲେ ଦେଖିଲା ବେଳକୁ ଲୋକଟି ଡାହାଙ୍ଗ ହେଇଯାଇଛି କହିଲେ ଆର ତ ଚେତା ନାହିଁ ଆଉ ଦୌଡ଼ି ଯାଇକି ଗୋଟେ ଟ୍ୟୁୱେଲ୍ରୁ ଟିକେ ପାଣି ଆଣିକି ଦେଲେ ଦେଲା ପରେ ତାକୁ ମୁହଁ ଫୁହଁ ଆଖି ପାଖି ମାରିଦେଲେ ମାରି ଦେଇକି ଟିକେ ଚେତା ଆସିଲା ପରେ ଟିକେ ପାଣି ପିଆଇ ଦେଲେ ଆଉ ଦେଖିଲେ ଲୋକଟି ମାନେ ବହୁତ ଦୁର୍ବଳ ହୋଇଯାଇଛି ତାକୁ ଦୌଡ଼ି ଦୌଡ଼ି ଯାଇକି ଗୋଟେ ଦୋକାନରୁ ପାଉଁରୁଟି ଆଉ କଦଳୀ ଆଣିକି ଦେଲେ ଖାଇବାକୁ ଆଉ ତାଙ୍କ ପରିବାର ବିଷୟରେ କ'ଣ କେମିତି ଏଇଠି ଶୋଇଛନ୍ତି ବୋଲି ପଚାରିଲେ ପଚାରିଲେ ପଚାରିବା ପରେ ସିଏ ବ୍ୟକ୍ତି ଜଣକ ତାଙ୍କ ପାରିବାରିକ ବିଷୟରେ କହିଲେ କହିଲା ପରେ ସେଇ ଦୁଇଜଣ ବସିଛନ୍ତି ବସିଛନ୍ତି ତାକେ ପିଛା କରିକି କ'ଣ ପାଇଁ ଟିକେ ଅନ୍ୟମନସ୍କ ହେଇଗଲା ବେଳକୁ ଆଉ ସେ ବୃଦ୍ଧ ଜଣକ ସେଠି ନାହାଁନ୍ତି ଆଉ ହେଉଛି ପ୍ରକୃତରେ ସେ ସାଇବାବା ଥିଲେ ସେ କିନ୍ତୁ ମଣିଷକୁ ପରୀକ୍ଷା କରୁଥିଲେ ଆଉ ସେ ପତ୍ରିକାଟା ପଢ଼ିବା ପରେ ମୋ ମନଟା ଏତେ ଇଏ ଦୁଃଖ ଲାଗିଥିଲା ଯେ ତାହା ନ କହିବାର ମଣିଷକୁ ମାନେ ଲୋକମାନେ ଏମିତି ହୀନ ଦୃଷ୍ଟିରେ ଦେଖୁଛନ୍ତି ଆଉ ହେଉଛି ଲୋକ ଲୋକମାନଙ୍କୁ ଆଉ ଭଲ ପାଉନାହାଁନ୍ତି ଆଉ ଲୋକ ଲୋକଙ୍କୁ ଭଲ ପାଉଥିଲେ ଦୁଇଜଣ ଲୋକ ଏମିତି ଆଡ଼େଇ ହେଇକି ପଳାଇଥାନ୍ତେ ନା ଆମର ବି ଏମିତି ପରିସ୍ଥିତି ନ ହବ ବୋଲି କ'ଣ ମାନେ ଅଛି ମୁଁ ହୁଏ କି ମୋ ପିଲାମାନେ ହୁଅନ୍ତୁ କି ମୋ ସ୍ୱାମୀ ହଉ କି ମୋ ପରିବାର ହଉ ସିଏ ଯିଏ ବି ହଉ